ଆମ ଅଞ୍ଚଳର ବହୁତ ଗୁଡ଼ାଏ ସବୁ ରୀତିନୀତି ପାଳନ କରାଯାଏ ପର୍ଯ୍ୟଟକମାନଙ୍କୁ ଏଇସବୁ ବିଷୟରେ ଆମେ ବହୁତ ନିମନ୍ତ୍ରଣ କରିଥାଉ ଏବଂ ସେମାନେ ଆସି ବହୁତ ଗୁଡ଼ାଏ ମନୋରଞ୍ଜନ କରିକି ଯାଆନ୍ତି ଯେପରି କି ରଜରେ ଆମେ ରଜ ମହୋତ୍ସବର ଆୟୋଜନ କରିଥାଉ ସେମାନେ ଆସିକି ବୁଲାବୁଲି କରିକି ଲଗା ହେଇଥିବା ଦୋଳିରେ ଖେଳିକି ନାନା ରକମର ପାନ ମାନ ଖାଇକି ପିଠାପଣା ଆଦି ଖାଇକି ଯାଇଥାନ୍ତି ନୂଆଖାଇରେ ମଧ୍ୟ ବହୁତ ଗୁଡ଼ାଏ ଆୟୋଜନ ଆମେ କରିଥାଉ କୁମାରପୂର୍ଣ୍ଣିମାରେ ଏତେ କିଛି ହୁଏ ନାହିଁ ଧନୁ ମହୋତ୍ସବ ମଧ୍ୟ ହୁଏ ବାଲିଯାତ୍ରା ତ ଆମ ଅଞ୍ଚଳରେ ହୋଇଥାଏ ଛୋଟ ଆକାରରେ ଆମ ଅଞ୍ଚଳର ଲୋକମାନେ ବା ସେମିତି ଖୁସିରେ ଗୋଟେ କରିଥାନ୍ତି ତାକୁ ମଧ୍ୟ ବୁଲିଥାଉ ସବୁ ବୁଲାବୁଲି କରିକି ଆମେ ଯାଇଥାଉ ବାଲିଯାତ୍ରା ନାଁ ଦେଇ ଦେଇଥାନ୍ତି ବାସ୍ ଏବଂ ରୀତିନୀତି ଗୁଡ଼ିକ ଦେଖିବାକୁ ଗଲେ ବହୁତ ସୁନ୍ଦର ଭାବରେ ଆମ ଅଞ୍ଚଳର ସବୁ ବ୍ୟକ୍ତିମାନେ କରିଥାନ୍ତି ତ ଆପଣମାନଙ୍କୁ ସୁବିଧା ସୁଯୋଗରେ କହି ଦିଆଯାଉଛି ଯେ ଆମ ଅଞ୍ଚଳକୁ ଆସିଲେ ଆପଣ ବହୁତ ଗୁଡ଼ାଏ ଜାଗାକୁ ବୁଲିବାକୁ ଯାଇପାରିବେ ଏଠାକାର ଖାଦ୍ୟପେୟ ବ୍ୟବସ୍ଥା ବି ଖୁବ ଭଲ ସମ୍ମାନର ସହିତ ଆପଣଙ୍କୁ ଅଣାଯିବ ଏବଂ ଆପଣଙ୍କୁ ସମ୍ମାନିତ କରିକି ପଠାଯିବ